ହଁ ମୁଁ ଦେଖିଛି ଆମର ଗ୍ରାମ ପାଖରେ ଆମ ଗାଁ ନିମାପଡ଼ାରେ ଅବସ୍ଥିତ ସେଇ ଗାଁ ପାଖରେ ଗୋଟେ ଗୋବର ଗ୍ୟାସ୍ ପ୍ଲାଣ୍ଟ ଅଛି ସେଥିରେ କ'ଣ କରନ୍ତି ନା ଗୋବର ଗୁଡ଼ାକୁ ପକେଇକି ସେଥିରେ ଗ୍ୟାସ୍ ତିଆରି କରନ୍ତି ସେଇ ଗ୍ୟାସ୍କୁ ବିଭିନ୍ନ ଇନ୍ଧନ ରୂପରେ ବ୍ୟବହାର କରନ୍ତି ଚୁଲାରେ ବି ବ୍ୟବହାର କରନ୍ତି ଏବଂ ସେଇ ଗ୍ୟାସ୍କୁ ତା'ପରେ କ'ଣ କରନ୍ତି ନା ଆମ ଯେଉଁ ଗ୍ୟାସ୍ ଟାଙ୍କି ଏଲ୍ ପି ଜି ଗ୍ୟାସ୍ ରୂପରେ ବ୍ୟବହାର କରନ୍ତି ତା'ପରେ ତାକୁ କିଛି ନେଇ ଗ୍ୟାସ୍ ନେଇ ଆମର ବିଲମାନଙ୍କରେ ପକାନ୍ତି ପକେଇଲେ କ'ଣ ହବ ସେ ନା ସବୁ ଉର୍ବର ହବ କ'ଣ କରନ୍ତି ଗ୍ୟାସ୍ରେ ଚୁଲା ଯେଉଁ ଆମେ ଘରେ ସବୁ ବ୍ୟବହାର କରୁ ଚୁଲା ତ ସେହି ଗ୍ୟାସ୍ ସେଇ ଏଲ୍ ପି ଜି ଗ୍ୟାସ୍ରେ ମଧ୍ୟ ସେଇ ଗୋବର ଇନ୍ଧନ ଗୋବର ଗୋବର ଗ୍ୟାସ୍କୁ ବ୍ୟବହାର କରନ୍ତି ସେଥିରୁ ବହେ ଭଲ ଗ୍ୟାସ୍ ବାହାରେ ଏବଂ ସେଥିରୁ ସେ ଗ୍ୟାସ୍ ଗୁଡ଼ାକୁ ଭଲ ଇନ୍ଧନ ଭାବରେ ବ୍ୟବହାର ହେଇଯିବ ତ ସେଥିପାଇଁ ସେମାନେ କ'ଣ କରନ୍ତି ତାକୁ ଗୋବର ଗୁଡ଼ାକୁ ସଂଗ୍ରହ କରି ସବୁଗୁଡ଼ାକୁ ପକେଇକି ସେଥିରୁ ଗ୍ୟାସ୍ ତିଆରି କରେ ଆଉ ସେହି ଗ୍ୟାସ୍ ତିଆରି କରି ସେଇ କମ୍ପାନୀ କ'ଣ କରେ ନା ତାକୁ ଟାଙ୍କିମାନଙ୍କରେ ବ୍ୟବହାର କରେ ଆଉ ଡାଇରେକ୍ଟ ଘରମାନଙ୍କୁ ବି ସଞ୍ଚାରଣ କରେ ତ ଏମିତି ସବୁ ଆମ ଗୋବର ଗ୍ୟାସ୍ ପ୍ଲାଣ୍ଟରେ ସବୁ ଏମିତି ସବୁ ହେଇଛି ତ ମୁଁ ସେଗୁଡ଼ାକୁ ଦେଖିଛି ନିଜେ ଅନୁଭବ କରିଛି ଆଉ ଏଇଟା ହେଲା ଭଲ ପକ୍ରିୟା ଏଇ ସହରାଞ୍ଚଳରେ ବି ଏମିତି ହୁଏ